ହଁ ମୁଁ ନଳକୂଅ ବ୍ୟବହାର କରେ ସେଥିରେ ଲାଗିଥିବ ଲମ୍ବା ବାଡ଼ିଟେ ତାକୁ ଏମିତି ମାରିବା ଦ୍ୱାରା ଦଶଥର ହେଉ ବା ପନ୍ଦରଥର ହେଉ ତାକୁ ଏମିତି ମରିବା ଦ୍ୱାରା ତା'ର ସାମ୍ନାପଟୁ ଗୋଟିଏ ଏମିତି ବଙ୍କୁଲି ଭଳିଆ ଲୁହାର ଥାଏ ସେଥିରେ ପାଣି ବାହାରେ ଆମେ ସେଥିରେ ଗରା ଥୋଇଥାଉ ଗରା ଭରି ସାରିଲେ ଡେକଚି ଡେକଚି ଭରି ହୋଇ ସାରିଲା ପରେ ବାଲ୍ଟି ଏମିତି ଆମେ ପାଣି ପୂରାଉ ଆମର ଖରାଦିନ ହେଲାଠୁ ନଳପଖୋରୀ ସବୁ ଶୁଖିଯାଏ ଶୁଖିଯିବା ଭିତରେ ଲୋକମାନେ ନଳକୂଅ ପାଖରେ ଧାଡ଼ି ଲମ୍ବା ଧାଡ଼ି ସବୁ ଲଗାଇ ଥାଆନ୍ତି ଲମ୍ବା ଧାଡ଼ି ଲଗାଇବା ପରେ ଜଣେ ଜଣେ କି ଜଣେ ଜଣେ କି ସବୁ ପାଣି ପୂରାନ୍ତି ପାଣି ପୂରେଇବା ସମୟରେ ଆମେ ନଳକୂଅରୁ କିଛି ଉପକାର ପାଇଥାଉ କାରଣ ନଈନାଳ ସବୁ ଶୁଖିଗଲା ନା ନଳକୂଅ କିନ୍ତୁ କେବେ ଶୁଖେନି ଯେତେ ଖରା ହେଲେବି ଶୁଖିବାର ନାହିଁ